ଆମେ ଆମ ଗୋଟିଏ ଗାଈ ଗାଈମାନେ ପଶୁ ଗାଈକୁ କିଣି ଆଣି ଥାଉ ଗୋଟିଏ ବଜାରରେ କିଣି ଆଣି ଥାଉ ସେହି ଗାଈକୁ ଆମେ ଘାସ ପୁଆଲ ଦାନା ଆଉ କିଛି ଇତ୍ୟାଦି ତାହାକୁ ଖାଇବାକୁ ଦାଉଁ ମୁଗର କୋଟି ତାହାକୁ ଆମେ ଦେଇଥାଉଁ ଆଉ କିଛି ଇତ୍ୟାଦି ତାହାକୁ ଆମେ ଖାଇବାକୁ ଦେଇଥାଉଁ ସେଥିରେ ସେ ଗାଈକୁ ଛୋଟରୁ ଆମେ ବଡ଼ କରିଥାନ୍ତୁ ସେଇ ଗାଈର ତା'ର ସେ ଗାଈ ଙ୍କୁ ଆମେ ଛୋଟରୁ ବଡ଼ କରିଥାନ୍ତୁ ତା'ହେଲେ ସେ ତା'ର ଛୁଆ ଗୁଟେ ହେଇଥାନ୍ତି ତାହାକୁ ଆମେ ଗୁରସ ଧୋଇଥାନ୍ତୁ ସେହି ଗୁରସକୁ ଆମେ ସୋସାଇଟିକୁ ନେଇଥାନ୍ତୁ ସେଥିରେ ଆମର କିଛି ଆମଦାନୀ ହୋଇଥାଏ ସେଥିରେ ଆମେ ସେ ଗୁୁରସକୁ ସୋସାଇଟିକୁ ନେଇଥାନ୍ତୁ ସେଥିରେ ଆମର ଗୁୁରସ ପାଞ୍ଚ ଲିଟର ଛଅ ଲିଟର ସେଥିରୁ ହୋଇଥାଏ ସେ ଆମେ ସେତିକୁ ଗାଈକୁ ଘାସ ପୁଆଲ ମୁଗର କୁଟି ଆଉ ଇତ୍ୟାଦି କିଛି ଖାଇବାକୁ ଦେଇଥାଉଁ ବୋଲି ସେହି ପାଞ୍ଚ ଛଅ ଲିଟର ଡେଲି ଗୁୁରସ ଦେଇଥାନ୍ତି ସେହି ଗୁରୁସକୁ ଆମେ ସୋସାଇଟିକୁ ନେଇଥାନ୍ତି ସେହି ଗୁରୁସକୁ ସେନୁ ଦେଇଥାନ୍ତି ସେଥିରେ ଆମର ଆମଦାନୀ ହୋଇଥାଏ ଦିନକ ପଇସା ବି ଆମ ଆମରକୁ ସପ୍ତାହକ ଥରେ ସେହି ସୋସାଇଟିବାଲା ଆମକୁ ପଇସା ବି ଦେଇଥାନ୍ତି ସେହି ପଇସାକୁ ଆମେ ଆହୁରି କିଛି ଜିନିଷ ସେ ଗାଈ ଗାଈର ଖାଇବାର ଜିନିଷ ଆମ ଆଣି ଥାଉଁ ସେ ଗାଈକି ଦେଇ ଦେଇକରି ସେ ଗାଈ ଖାଇ ତାହାକୁ ଖାଇବାକୁ ଦେଇଥାନ୍ତି ସେ ଗାଈକୁ ଆମେ ବହୁତ ଭଲ ଭାବରେ ରଖିଥାନ୍ତି ସେ ଗାଈରେ ଆଉ କିଛି ଇତ୍ୟାଦି ଜିନିଷ ଦରପ ମିଳିଥାଏ ସେ ଗାଈ ସେ କ୍ଷୀରରୁ ସେ କ୍ଷୀରରୁ ଦହି ହେଇଥାଏ ସେ ଦହିରୁ ଖିରିସା ବି ହେଇଥାଏ ସେ ଖିରିସାରୁ ଗାଈ ଘିଅ ବି ହେଇଥାଏ ସେ ଗାଈ ଘିଅରୁ ଆମେ ଆମକୁ ଧନକେ ଜ୍ୱର ହେଇଥାଏ ସେ ଗାଈ ଘିଅକୁ ମାଖିଦେଲେ ବି ସେ ଜ୍ୱରଟା ଛାଡ଼ି ଯାଏ ସେ ଜ୍ୱରଟା ଛାଡ଼ିଯାଏ ସେ ଗାଈ ଘିଅ ବହୁତ ଭଲ ଲାଗେ ଯେ ଖାଇସି ଯେ ବୁଝିସି ଯିଏ ନ ବୁଝିସି ତ ଖରାପ ତାହାକୁ ମୁଁ ତ ଖାଇସି ଗାଈ ଘିଅ ଗୁରସ ବି ମୁଁ ପିଇସିି ଆମେ ଗାଈ ବି ରଖିଛୁଁ ଆମେ ସେ ଗାଈକୁ ମୁଁ ସେ ଗାଈକୁ କେତେ ସେବା କରେ ମୁଁ ମୁଁ ଘାସ ବି ଦିଏ ମୋ ଥିର ମୁଁ ଥିର ପାଣି ବି ସେ ଗାଈକୁ ପିଆସି ମୋତେ ଗାଈକୁ ଭଲ ଲାଗିସି ପଶୁମାନଙ୍କୁ ମୋତେ ଭଲ ଲାଗିସି ଶେଷରେ ସେଥିରେ ଇତ୍ୟାଦି ତା'ର ପ୍ରବନ୍ଧ ଅଛି ସେ ଗାଈର ଚାରୋଟି ଗୋଡ଼ ଚାରୋଟି ହାତ ଗୋଡ଼ ହାତ ମିଶି ତା'ର ଚାରୋଟି ତା'ର ଛୁଆଟି ଅଛି ତା'ର ଛୁଆର ନାଁ ଦେଇଛି ମୁଁ ବଉଲା ସେ ଗାଈର ଛୁଆର ନାଁ ଦେଇଛି ମୁଁ ବଉଲା ସେ ବଉଲା କି ମୁଁ ମୁଁ ସାଙ୍ଗରେ ରଖିଥାଏ ମୋତେ ସେ ଗାଈର ଭଲ ଲାଗେ ସେ ପଶୁପାଳନ ସେ ଗାଈକୁ ଆମେ ସବୁ ଆମ ମୋ ଭାଇ ବି ଗୋଟେ ଅଛି ଯେ ସେ ଗାଈକୁ ଭଲ ଭଲ ପାଏ ସେ ଗାଈକୁ ମୋତେ ବହୁତ ଭଲ ପାଏ ସେ ଗାଈକୁ ମୋତେ ଭଲ ଲାଗେ ଆମେ ସେ ଗାଈକୁ ତା'ର ଛୁଆ ଗୋଟେ ଥିଲା ତା'ର ତା'ର ଛୁଆର ଥିଲା ତା'ର ଛୁଆର ନାଁ ଥିଲା ବଉଲା ସେ ବଉଲା ସେ ବଉଲା ଦିନେ ବଡ଼ ହେଲା ସେ ବଉଲାର ବି ସେ ବଉଲା ଦିନେ ବଡ଼ ହେଲା ସେ ବଉଲାକୁ ମୁଁ ଘାସ ଦିଏ ସବୁ ଦିଏ ସେ ଘାସ ସେ ବି ଦିନେ ଗୁୁରସ ଦେଲା ତା'ର ଗୁୁରସ ବି ଆମେ ସେ ସୋସାଇଟିକୁ ନେଇଥାନ୍ତୁ ସେ ସୋସାଇଟିର ସେ ସୋସାଇଟିକୁ ନେଇଥାନ୍ତି ଆଉ ଆମେ ସେଥିରେ ବହୁତ ବହୁତ କିଛି ଜିନିଷ ଆମେ ସେଥିପାଇଁ ଆମେ ଲାଭ କରିଥାନ୍ତୁ ସେଥିରେ ଆମେ ବହୁତ କିଛି ସେ ସୋସାଇଟିକୁ ନେଇଥାନ୍ତି ସେ ସୋସାଇଟିରେ ସେ ଗୁୁରସ ସେ ତା'ର ବି ସେ ଛୁଆର ବି ଆମେ ଆମଦାନୀ ବଉଲାର ବି ତା'ର ତା'ର ବି ପଇସା ଆମକୁ ସପ୍ତାହକ ଥରେ ଆମକୁ ସେହି ପଇସା ଆମକୁ ଦେଇଥାନ୍ତି ସେ ସୋସାଇଟି ବାଲା ସିଏ ଆମକୁ ଆମକୁ ଗାଈକୁ ଗାଈକୁ ଯେଉଁ ବହୁତ ପସନ୍ଦ ଲାଗେ ଆମ ଘରରେ ବି ଗାଈ ଅଛି ଇହାଦେ ବି ବର୍ତ୍ତମାନ ଅଛି ଇହାଦେ ମୋର ବାପା ଇହାଦେ ଖୁଟେ ନେଇ ଇହାଦେ ଚରେ ନେଇଛନ୍ ଗାଈ ସେ ଗାଈକୁ ମୁଁ ଆଣିଲେ ବେଲାକେ ମୁଁ ଦେବି ସବୁ ରଖିଛି ତା'ର ଲଙ୍ଗି ଦାନା ରଖିଛି ଘାସ ରଖିଛି ସେ ସବୁ ଦେବି ତାକୁ ସିଏ ଆଣିଲେ ତାଉ ଖାଇବାକୁ ଦେବି ସଖାଳ ଆମେ ଗୁରସ୍ ଧୋଇ ନେମୁ ଗୁୁରସ୍ ଧୁଇ ସାରିଲା ପରେ ଆମେ ସୋସାଇଟିକୁ ନେଇଦେମୁ ସେ ସୋସାଇଟିରେ ଆମେ ଦେନ ସୋସାଇଟିରେ ଦେଇଦମୁ ସେ ସୋସାଇଟିର ସପ୍ତାକ ଥରେ ସେହି ଆମକୁ ଆମକୁ ସେ ସୋସାଇଟିବାଲା ପଇସା ଦେଇଥାନ୍ତି ଗାଈକୁ ସେଥିପାଇଁ ଆମକୁ ବହୁତ ପସନ୍ଦ ଲାଗିଥାଏ